ହଁ ବହି ବ୍ୟତୀତ୍ ବ୍ୟତୀତ ଖବର କାଗଜ ମଧ୍ୟ ପଢୁଁ ଜ ଦ୍ଵାରା କି ଦୁନିଆ ରେ ସବୁ କଥାବାର୍ତ୍ତା ଆମେ ଜାନି ପାରୁଁ ସ୍କୁଲ୍ କଲେଜ୍ରେ ତାର୍ ତ ବହିପତ୍ର ଆମେ ପଢ଼ିଥାଉ ଖବର କାଗଜ ଘର କୁ ଆସି ଘର ର ପଢ଼ିଥାଉଁ ଦୁନିଆ ର ସବୁ କଥା ବୁଝିପାରୁଁ ବା ଜାଣି ପାରୁଁ ଆଉ ସେ ଖବର କାଗଜ ପଢ଼ିଲେ ସେ ଖବର କାଗଜ ର ସବୁ ବିଷୟରେ ଜାନି ହୁଏ କେଉଁ ଜାଗାରେ କ'ଣ ହୋଇଥାଏ ଖବର କାଗଜ ପଢ଼ିବା ଦ୍ଵାରା ଆମେ ଜାନି ଥାଉ କେଉଁ ଜାଗାରେ କ'ଣ ହୋଇଥାଏ ତା ଦ୍ଵାରା ଆମେ ସବୁ ବୁଝିପାରୁ କି ହଁ ଏଇ ଏଇଠାରେ ଏଇଟା ହୋଇଛି ସେଇଠାରେ ସେଇଟା ହେଇଛି ହଁ ତା ଦ୍ଵାରା କି ଆମେ ଫିର୍ କେତେ ଦୂରେ କ'ଣ ହଉଛି ତାହା ବି ଜାନି ପାରୁ ଆଉ ଖବର କାଗଜ ର ନାଁ ହଉଛି ସମ୍ବାଦ ସମ୍ବାଦ ଆଉ ଖବର କାଗଜ ମଧ୍ୟରେ ଆମେ ସବୁ ଜାଣି ପାରୁଁ ଯ ଦ୍ଵାରା କି ଆମେ ସବୁ ଦୁନିଆର ସବୁ ହାଲ୍ ଚାଲ୍ ବୁଝି ପାରୁଚୁଁ ଆମକୁ ବହୁତ୍ ଆଉଁସୁଛି ଖବର କାଗଜ